ଖଣ୍ଡକୁ ରଙ୍ଗ କରିବା ପାଇଁ ଆପଣଙ୍କ ଦ୍ୱାରା ସର୍ବନିମ୍ନ ଏବଂ ସର୍ବାଧିକ ସମୟ କ'ଣ ଆପଣ ବର୍ଣନା କରିପାରିବେ କି କଳାକୃତିର ରାସ୍ତାଘାଟ ରାସ୍ତାଘାଟ ହଁ କଳାକୃତିର କଳାକୃତିର ବହୁତ ଦିନ ଲାଗିଥାଏ ମାସ ମାସ ବର୍ଷ ବର୍ଷ ବି ଲାଗିଯାଏ ଛଅ ମାସ ଖଣ୍ଡ ବି ଲାଗିଯାଏ ଆଜିକାଲି ରାସ୍ତାଘାଟରେ ସବୁ ବିଭିନ୍ନପ୍ରକାର କଳାକୃତି ଦର୍ଶାଯାଉଛି ଯେପରିକି ଆଦିବାସୀ ଲୋକଙ୍କୁ ବିଭିନ୍ନ ଚିତ୍ର କରନ୍ତି ଆଉ ଯେପରିକି ଗୋଟେ ବୁଝା ହେଉନି କୁମ୍ଭାର ମାଟି ଘଡେ କେମିତି ଘଡେ ତା' ଫଟୋ ବୁଝାଯାଉଛି କୃତି ଦ୍ୱାରା କଳାକୃତି ଦ୍ୱାରା ସବୁ ବୁଝାଯାଉଛି ଆହୁରି ଆମେ ଜାଣିପାରିବା ଯେ